ହଁ ଆମ ଅଞ୍ଚଳରେ ବ୍ୟାଡ଼ମିଣ୍ଟନ ହକି ଫୁଟବଲ କ୍ରିକେଟ ଆଦି ଖେଳ ଖେଳ ଖେଳା ଯାଇଥାଏ ଆମ ଗାଁର ଛୋଟ ଛୋଟ ପିଲାମାନେ ଯେଉଁମାନେ ହକି ବ୍ୟାଡ଼ମିଣ୍ଟନ କ୍ରିକେଟ ଫୁଟବଲ ଇତ୍ୟାଦି ଖେଳି ଥାଆନ୍ତି